ମୁ ଯେତେବେଳେ ରାସ୍ତାରେ ବାଇକ ଚଲାଏ ପ୍ରଥମେ ତ ଆଗ ପଛ ଦେଖେ ଏବଂ ମିରର୍କୁ ଲକ୍ଷ କରେ ପଛରେ କିଏ ଆସୁଛନ୍ତି କି ବୋଲି ରାଇଟ୍ ସାଇଡ଼୍ ମିରର୍କୁ

ଗାଡ଼ିଟା ଯଦି ଜେବ୍ରା କ୍ରସ ଦେଖିଦିଏ ଗାଡ଼ି ସ୍ପୀଡ଼୍ ଲିମିଟଟା ଚାଳିଶ ହିଁ ରଖେ ଯଦି ମୋର

ଲେଫ୍ଟ ଇଣ୍ଡିକେଟର୍ ଦେଇଦିଅ ଏବଂ ଲେଫ୍ଟ ମିରର୍କୁ ଦେଖିଦିଏ ଏବଂ ମଝିରେ ମଝିରେ ରାସ୍ତାରେ ରାଇଟ୍ ମିରର୍କୁ ହିଁ ଦେଖିଦିଏ କାଳେ କେଉଁ ପଛରେ ଗାଡ଼ି ଆସୁଛି କି ବଡ଼ ଗାଡ଼ି ବୋଲି କି

ଏବଂ ମୁ ଯେତେବେଳେ ଗାଡ଼ି ଧରି ଘରୁ ବାହାରେ ସେଇ ସମୟରେ ମୋ ପାଖରେ ଡିଏଲ୍ ଗାଡ଼ିର କାଗଜ ପତ୍ର ଇନସୁରାନ୍ସ ଏଇ ସବୁ ଧରିକି ଗାଡ଼ି ମୁ ରାସ୍ତାରେ ଚଲାଇଥାଏ